ହଁ ହ୍ୟାଲୋ ନମସ୍କାର୍ କିଏ କହୁଥିଲେ ଆଜ୍ଞା କୁହନ୍ତୁ ନାହିଁ ଶୈଳେନ୍ଦ୍ର ନୁହଁ ସାଗର କହୁଥିଲି ହଁ ଭାଇ ବଢ଼ିଆ

ଲୋନ୍ କେମିତି କ'ଣ ମାନେ ମୋତେ କେତେ ଦେବାକୁ ପଡ଼ିବ କ'ଣ ପୁଣି ସୁଦ୍ଧ କେମିତି କ'ଣ ଆଜ୍ଞା

ଆଚ୍ଛା ଆଜ୍ଞା ଆଜ୍ଞା ସେମିତି ତ ଦେଖିବା ଆଜ୍ଞା

ଆଚ୍ଛା ହଁ ଦୁଇ ବର୍ଷ ହଁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ ଅଛି

ଆଗରୁ ଆଗରୁ ତ ମୁଁ ଲୋନ୍ ଆଗରୁ ଲୋନ୍ କରିନି ଏବେ ଆପଣ ଫୋନ୍ ଫୋନ୍ ଆସିଛି ତ ମୁଁ ଆଜ୍ଞା ଆଜ୍ଞା

ନାହିଁ ଏକୋଇଶି ଆଜ୍ଞା ଆଜ୍ଞା ଠିକ୍ ଅଛି ସାର୍ କିଛି ଅସୁବିଧା ନାହିଁ ନାହିଁ ସେମିତି ତ ଆପଣଙ୍କ ବ୍ୟାଙ୍କରୁ ମୁଁ କିଛି ଲୋନ୍ ଫୋନ୍ କରିନି ମୁଁ ଆଜ୍ଞା କୃଷି କାର୍ଯ୍ୟ କରେ ଯନ୍ତ୍ରପାତି ତ ଏମିତି କିଣିବା ପାଇଁ ମୋର ଯନ୍ତ୍ରପାତି ତ ଆମର ବିଭିନ୍ନ ପ୍ରକାର ମେସିନ୍ ପ୍ରାୟ ହେଇଗଲାଣି ଆଉ ସେଥିପାଇଁ ମଧ୍ୟ ଟଙ୍କା ଦରକାର ଏତେ ଜିନିଷ ନାହିଁ ଯେ ଆମେ ଜିନିଷ କିଣିବା ପାଇଁ ସମର୍ଥ ହେବୁ ଏତେ ପଇସା ତ ଆମ ପାଖେ ନାହିଁ ଆଉ ଯାହା ଯେତିକି ଅଛି ସେଥିରେ ଆମେ କାମ ଚଳାଉଛୁ ଆଚ୍ଛା ଆଜ୍ଞା ଦୁଇ ଲକ୍ଷ ମାସକୁ ତିନି ହଜାର ଟଙ୍କା ସୁଧ ପଡ଼ିବ ଆଚ୍ଛା ଆଜ୍ଞା ହଁ କଷ୍ଟ ଅଛି ଠିକ୍ ଅଛି ଆଜ୍ଞା ଯଦି ଆଜ୍ଞା ଠିକ୍ ଅଛି ଆଜ୍ଞା